ଓଡ଼ିଶାର କୃଷି କ୍ଷେତ୍ରରେ ନବସୃଜନ କିମ୍ବା ସୃଜନଶୀଳତାକୁ ବହୁତ ପରିମାଣରେ ପ୍ରୋତ୍ସାହିତ ରହିଥାଏ କରିଥାଏ ଓଡ଼ିଶାରେ କୃଷକ ବହୁତ ପରିମାଣରେ ଚାଷ କରିଥାନ୍ତି ଧାନ ଗହମ ମକା ଝୋଟ ବାଦାମ ଏହି ଜିନିଷ ମାନ ଜଣ ଜଣେ କୃଷି କରିଥାଏ କୃଷି ତା'ର ଜୀବନଶୈଳୀରେ ଗବେଷଣା ସହିତ ତା'ର ବିକାଶ ଘଟିଥାଏ ବୈଧିକ ସମ୍ପତିରେ କୃଷି ତା'ର ଜମିରେ ବିଭିନ୍ନପ୍ରକାର ଓ ୟୁ ୟୁ ଏ ଟି ଆଦି ସ୍ମରଣୀୟ ଜ୍ଞାନକୁ ହଳ ଭାବରେ କରିବା ନିହାତି ଦରକାର ନିଜର କରିବା କୁ ହେଲେ କୃଷକମାନେ ନିଜକୁ କଷ୍ଟସାଧ୍ୟ ମାନିଥାନ୍ତି କୃଷକ ଭଲ ଭାବରେ ଚାଷ କଲେ ତା'ର ଜୀବନଯାପନ ଭଲ ଭାବରେ ଗଢ଼ି ଉଠିବା କୃଷି କ୍ଷେତ୍ରରେ କୃଷକମାନେ ଧ୍ୟାନ ଦେବା ନିହାତି ଦରକାର ଓଡ଼ିଶାର କୃଷି କ୍ଷେତ୍ର ବହୁତ ପରିମାଣରେ ନବସୃଜନ ବା ସୃଜନଶୀଳ ଶୀଳତା ଓ ବିଭିନ୍ନ ମାଧ୍ୟମ ସହିତ ସମର୍ଥ ଓ କରିଥାଏ ଗୁହା ଗୁହାକ ଗବେଷଣା ସହିତ କାର୍ଯ୍ୟ କରିଥାଏ